ଆଜିକାଲି ତ ବିଭିନ୍ନ କଲମୀ ଡ଼ାଳି କଲମୀ ଗୁଟି କଲମୀ କରି ବିଭିନ୍ନ ଏଇରେ ଗଛ ସୃଷ୍ଟି କରୁଛନ୍ତି ଅ ତ ଯଦି ଆପଣ କିଛି କଲମୀ କରିବାକୁ ଚାହିଁବେ ତାହେଲେ ଆମ୍ବ ଗଛରେ ବି କରିପାରିବେ ଯଉଁଠିକି ଫଳ ଧରିଥିବ ତ ପ୍ରଥମେ ଆମ୍ବ ଗଛରେ ଆପଣ ଗୋଟେ ମୋଟା ଡ଼ାଳ ନେବେ ଯେଉଁଥିରେ କି ଆପଣ କଲମୀ ବନେଇବେ ତ କଲମୀରେ କଲାବେଳେ ଉପରର କିଛି ସାଇଜରେ ବକଳ କାଢ଼ି ତାର ସେଇଠି ଧଳା ଅଂଶ ବାହାରିଲେ ତାକୁ ଭଲସେ ଧୋଇଦେବେ ତାପରେ ଧୋଇ ସାରିଲାପରେ ସେଥିରେ ମହୁ ଆଉ ଘି କୁଆଁରୀ ଲଗେଇବେ ଲଗେଇ ସାରିଲାପରେ ଆପଣ ଖତ ଆଉ ଆମର କମ୍ପୋଷ୍ଟ ଆକୁ ଗୋଟେ ଆଉ ମାଟି ଗୁଳା ଭଳି କରି ତାକୁ ଆପଣ କ'ଣ କରିବେ ନା ଆ ନେଇକି ନା ସେ ଯେଉଁଠି ଆପଣ କଲମୀ କରିବେ କାଟିଥିବେ ସେଇଠି ଆପଣ ନେଇକି ଲଗେଇବେ ତାପରେ ଜରି ନେଇକି ବାନ୍ଧିବେ ଭଲ ସେ ଟାଇଟ କରିବେ କାହିଁକିନା ଯେହେତୁ ଆମେ ଆ ମହୁ ଲଗେଇଛେ ପିମ୍ପୁଡ଼ି ବି ହୋଇପାରନ୍ତି ପଶିଲେ ବି ନଷ୍ଟ ହୋଇଯିବ ତ ସେଥିପାଇଁ ଭଲ ସେ ଟାଇଟ କରି ବାନ୍ଧିବେ ତାପରେ ସେଥିରେ କିଛି ପାଣି ବି କିଛିଦିନ ପରେ ଦେବେ ଯଦି ଆମକୁ ଖୋଲା ଆପଣ ଡବଲ ଜରି କରି ବାନ୍ଧିବେ କାହିଁକିନା ଆ ଯଦି ବି ଫାଙ୍କା ଥିବ ତାହେଲେ ସେ ଖରାପ ହୋଇଯିବ ତ ଏମିତି ଉପାୟରେ ଆପଣ କଲମୀ କରିପାରିବେ ଆଉ ବହୁତ ଜଲଦି ବି ବି ଫଳ ହୋଇପାରେ ଆଉ ଉଦ୍ଭିଦର ମଞ୍ଜିରୁ କ'ଣ ନା ଉଦ୍ଭିଦର ମଞ୍ଜିରୁ ଯେଉଁ ଆମେ କହୁଛେ ମଞ୍ଜିରୁ ଉଦ୍ଭିଦ ସୃଷ୍ଟି ହେଉଛି ତ ମଞ୍ଜିରୁ ଗୋଟେ ମଞ୍ଜି ପକେଇଲେ ଆମେ ଯେମିତିକି ଧନିଆ ମଞ୍ଜି ତ ଧନିଆ ମଞ୍ଜିକୁ କ'ଣ କରୁଛେ ନା ପାଣିରେ ଭିଜଉଛେ ଭିଜେଇ ସାରିକି ତାକୁ ଆମେ ଗୋଟେ ଦିନ ରଖିସାରିଲା ପରେ ଯେଉଁଠି ଆମେ ପକେଇବା ଫସଲ କରିବାର ଥିବ ସେଇଠି ଆମେ ବିଛେଇଲେ ସେ ଜଲଦି ବି ହୋଇପାରୁଛି ଆଉ କିଛି ମଞ୍ଜି ଆମେ ପୋତୁଛେ ସାତ ଆଠ ଦିନ ପରେ ସିଏ ହେଉଛି ତ ଏମିତି ଆମେ ଗୁଦା କଲମୀରେ ବି କରିପାରିବା ଆଉ ମଞ୍ଜିରୁ ବି ଉଦ୍ଭିଦ ବନେଇପାରିବା